ଭୁବନେଶ୍ୱରରେ ଶିକ୍ଷା ନିଯୁକ୍ତି ଓ ନେତିତ୍ଵକୁ ଯଦି ଆମେ ଦୃଷ୍ଟିଗୋଚରକୁ ଆଣିବା ତାହେଲେ ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ବଡ଼ ବଡ଼ କଲେଜ ଅଛି ଯେଉଁଠିକି ପିଲାମାନେ ବହୁତ ସୁନ୍ଦର ମଧ୍ୟ ପାଠ ପଢ଼ି ପାରନ୍ତି ସେଥିପାଇଁ ଭୁବନେଶ୍ୱରକ ଉପରେ ଯାଜପୁର ସ୍ ଜିଲ୍ଲାର ପିଲାମାନଙ୍କ ସମେତ ଓଡ଼ିଶାର କୋଣ ଅନୁକୋଣରୁ ପିଲାମାନେ ପାଠ ପଢ଼ିବାକୁ ପସନ୍ଦ କରନ୍ତି କାହିଁକିନା ସେ ହେଉଛି ଆମ ରାଜଧାନୀ ଆଉ ସେଠାରେ ସବୁ ପ୍ରକାରର ସୁବିଧା ସୁଯୋଗ ଅଛି ଆଉ ବିଭିନ୍ନ ପ୍ରକାରର କଲେଜ ଅଛି ଆଉ ତାଲିମ କେନ୍ଦ୍ର ମଧ୍ୟ ସେଠାରେ ଅଛି ତା ସହିତ ଆଉ ଗୋଟିଏ ଜିନିଷ ହେଉଛି କିଛି ପିଲାମାନେ ସେଠି ପାଠ ପଢ଼ିଲେ ବିଭିନ୍ନ ପ୍ରକାର କ୍ୟାମ୍ପସ ମାଧ୍ୟମରେକିଏ ଏମ ବି ଏ ହେଉ କି ଆଇ ଟି ଆଇ ଡିପ୍ଲୋମା ଯଦି କରୁଛନ୍ତି ପିଲାମାନେ ନା କ୍ୟାମ୍ପସ ମାଧ୍ୟମରେ ମଧ୍ୟ ସେମାନେ ସଚାକିରିର ସୁଯୋଗ ପାଇପାରନ୍ତି ଆଉ କିଛିଟା କଲେଜ ଅଛି ଯେଉଁମାନେ ସେଠି ପାଠ ପଢ଼ାନ୍ତି ବହୁତ ଟଙ୍କା ଖର୍ଚ୍ଚ କରନ୍ତି କିନ୍ତୁ ଏମାନଙ୍କୁ ପ୍ଲେସମେଣ୍ଟ ମିଳେ ନାହିଁ ଆଉ ଏହା ଦ୍ୱରା ପିଲାମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନରେ ହୁଅନ୍ତି ଯେମିତିକି ପଇସା ଖର୍ଚ୍ଚ କରି ପାଠ ପଢ଼ିଲେ ସିନା କିନ୍ତୁ ଭବିଷ୍ୟତରେ ସେମାନେ ଚାକିରି ଫାକିରିର ସୁଯୋଗ ପାଆନ୍ତି ନାହିଁ ଆଉ ତାହା ଉପରେ ଯଦି ଦୃଷ୍ଟିଗୋଚର ଦିଆଯିବ ତାହେଲେ ଭୁବନେଶ୍ୱରରେ ପ୍ରତି କଲେଜ ଶିକ୍ଷା ଅନୁଷ୍ଠାନ ରେ ସବୁ ଭଲ ହୋଇପାରିବ ଆଉ ଯେଉଁ ନେତୃତ୍ୱ ହିସାବରେ ଦେଖିବାକୁ ଗଲେ ଯେଉଁମାନେ ଆଜିକାଲି ଭୁବନେଶ୍ୱରେ ରହୁଛନ୍ତି ସେମାନେ ଯଦି ରାଜନୀତିରେ ଯୁଡ଼ି ଯାଉଛନ୍ତି ତାହେଲେ ମଧ୍ୟ ସେମାନେ ଭଲ ଭଲ ନେତୃଶ୍ରେଣୀୟ ଲୋକ ମଧ୍ୟରେ ଗଣନା ହୋଇପାରୁଛନ୍ତି ଆଉ ସମାଜର ମଙ୍ଗଳମୟ କାମ ମଧ୍ୟ ସେମାନେ କରିପାରୁଛନ୍ତି